ହଁ କରିଛୁ ଆମ ରୋଷେଇ ବିଭିନ୍ନପ୍ରକାର ପାରମ୍ପାରିକର ଉପାଦାନଗୁଡ଼ିକ ହେଲା ମିଶ୍ରଣ କରିଛି ଏବେ ଏବେ ଯେମିତିକି ଗ୍ୟାସ୍ ଚୁଲା ରାଇସ୍ କୁକର୍ ଗ୍ରାଇଣ୍ଡର୍ ଏସବୁ ବାହାରିଲା ଆଗ କାଳରେ ଆମ ସାଂସ୍କୃତିକ ପରମ୍ପରାର ଉପାଦାନଗୁଡ଼ିକ ଆମେ ବ୍ୟବହାର କରୁଛୁ ଯେମିତିକି ଭାତ ଆମେ ଚୁଲିରେ ମାଟି ହାଣ୍ଡିରେ କରୁଛୁ ଏବଂ ମସଲାଗୁଡ଼ାକ ସବୁ ଶିଳରେ ଏବେ ତ ଗ୍ରାଇଣ୍ଡର୍ ବାହାରିଲା କିନ୍ତୁ ଏବେ ଆମେ ଶିଳରେ ବି ଆମେ ବାଟୁଛୁ ଚୁଲିରେ ରୋଷେଇ କରୁଛୁ କାଠ ଆଣିକି ତା'ପରେ ଏବେ ତ ଗ୍ୟାସ୍ଗୁଡ଼ାକ ସବୁ ବାହାରିଲା ରାଇସ୍ କୁକର୍ ଏମିତି ସେମିତି କିନ୍ତୁ ଆମେ ଆମର ପାରମ୍ପାରିକ ଭୁଲିବୁ ନାହିଁ କି ଭୁଲିବାକୁ ଦେବୁ ବି ନାହିଁ ଆଗ କାଳରୁ ଅଛି ଏବଂ ରହିବ ମଧ୍ୟ

ଆମେ ରୋଷେଇ କରୁଛୁ କାଠ ଚୁଲିରେ ମାଟି ହାଣ୍ଡିରେ ଭାତ ବନାଉଛୁ ଶିଳରେ ବାଟୁଛୁ ତ ଏବେ ସେଗୁଡ଼ାକ ବାହାରିଲା ହଁ ଜେନେରେସନ୍ ଚେଞ୍ଜ୍ ହେଉଛି ଡେଭ୍ଲପ୍ମେଣ୍ଟ୍ ହେଉଛି ସବୁ ଚାଲିଛି କିନ୍ତୁ ଆମେ ଆମ ପାରମ୍ପାରିକୁ ଭୁଲିପାରିବୁନି ଆମ ସଂସ୍କୃତିକୁ ଭୁଲି ପାରବୁନି ସେଇଟା ଆମର ସଂସ୍କୃତିକ ଏବଂ ସେଇଟା ସଂସ୍କୃତିର ପାରମ୍ପାରିକ ତ ଆମେ ତାକୁ ଭୁଲିବାକୁ ହିଁ ଦେବୁ ନାହିଁ